ହ୍ୟାଲୋ ହଁ ଭାଇ ଆଉ କାଲି ତମ ଦୋକାନରୁ କ୍ଷୀର ନେଇଥିଲି ସନ୍ଧ୍ୟାବେଳେ ନେଇଥିଲି ଗରମ କରିବି ଯେତେବେଳେ ମୋର ଗୋଟେ ଛୋଟ ପିଲାଟା ଅଛିନା ତାକୁ ଯେତେବେଳେ ଦେଲି ପିଇବା ପାଇଁ ତାର ଖାଲି ଝାଡ଼ାବାନ୍ତି ହେଉଛି ତ ସେ କ୍ଷୀରରେ କ'ଣ ମିଶାଇ ଦେଇଥିଲେ ନା କ'ଣ ନାହିଁ ମୋତେ ଲାଗୁଛି ତମେ ଖରାପ କ୍ଷୀର ଦେଇ ଦେଇଛ ବୋଧେ କେବେ ତ ଏମିତି ହୁଏନି ତମ କ୍ଷୀର ପିଇକି ହିଁ ତ ମୋର ଶିଶୁର ଦେହ ଖରାପ ହେଲା ମୋ ପିଲାର କିଛି ନାହିଁ ତ ମୁଁ ଯେତେବେଳେ କ୍ଷୀର ଆଣିଲି ତାକୁ ଗରମ କରିକି ତମ କ୍ଷୀର ଏକା ସେ ପିଇଲା ପିଇଲା ପରେ ତ ପୁରା ଝାଡ଼ାବାନ୍ତି ହେଇକି ଦେହ ଏତେ ଖରାପ ଯେ କହିବା କଥା ନୁହଁ ନାହିଁ ମୁଁ ଆଠ ବର୍ଷ ରହିଲେ କ'ଣ ହେଲା ତମର ଘରୁ ତ ଯେତେବେଳେ କ୍ଷୀର ନେଇକି ଆସିଲି ଦୋକାନରୁ ତାପରେ ତ କ୍ଷୀର ମୁଁ ପିଲାକୁ ଗରମ କରିକି ଦେଲି ପିଇଲା ପରେ ତ ଝାଡ଼ାବାନ୍ତି ହେଲା ଆଉ ଆଉ ତମ କ୍ଷୀର ପିଇକି ହେଇଛିନା ଆରେ ଭାଇ ତମର ହିଁ ଦୋକାନରୁ କ୍ଷୀର ପିଇଲା ପରେ ହିଁ ମୋ ଛୁଆର ଦେହ ଖରାପ ହେଲା ହେଲା ଛୋଟ ଛୁଆଟା ନା ହସ୍ପିଟାଲ୍ ତ ଆଣିଛି ହେଲା କିନ୍ତୁ ଯେଉଁ କ୍ଷୀର ଦେଲେ ସେଇଟାକୁ ପିଇ ହିଁ ଖରାପ ହେଇଯାଇଛି ତା ଦେହ

ଆଉ ବୁଝିଲି ଯେ ମୁଁ ଆଉ କ'ଣ କହିପାରିବି କହିଲ ତମରି ହିଁ ଦୋକାନରୁ ମୁଁ ଯେତେବେଳେ କ୍ଷୀର ଆଣିଲି ସେ ନାଁ ମୋର ନାହିଁ ମୋର ମନେ ଅଛି ଠିକ୍ ମୁଁ ରାତିରେ ଯେତେବେଳେ ସନ୍ଧ୍ୟାବେଳେ ତମ ଦୋକାନରୁ ଯାଇକି କ୍ଷୀର ଆଣିଲି ଗରମ କଲି ତାପରେ ତାଙ୍କୁ ଦେଲି ପିଇବା ପାଇଁ ତାକୁ ଦେଲାରୁ ତାପରେ ଦେହ ଖରାପ ହେଇଗଲା ହଉ ଆଉ ତମେ ତମେ ଯଦି ମନା କରିବ ମୁଁ ଆଉ କିଛି କରି ପାରିବିକି ଆଉ ଦେହ ଖରାପ ହେଲା ଆମେ ଏବେ ମେଡ଼ିକାଲ୍ ନେଇକି ଯିବୁ ତାକୁ ଆଉ କ'ଣ କରିପାରିବୁ ହଉ ଭାଇ ରଖୁଛି ତା'ହେଲେ

ହଉ ତା' ହେଲେ ନ ନମାନିଲେ ନାହିଁ ଆଉ ଖରାପ କ୍ଷୀର ଦେଇଛ ଯଦି ନମାନିଲେ ନାହିଁ ଆଉ ମୁଁ ମୁଁ ଆଉ କିଛି କରିପାରିବିନି ଆଉ ହଁ ଆଉ ତମରି ତମରି ଦୋକାନରୁ ଏକା କ୍ଷୀର ପିଇକି ଦେହ ଖରାପ ହେଲାନା ସେଥିପାଇଁ ତମକୁ କହିବିନି ଆଉ କାହାକୁ କହିବି ହ ହଉ ତା'ହେଲେ ନମାନିଲେ ତା'ହେଲେ ମୁଁ ରଖୁଛି ଫୋନ୍ ଆଉ